ମୋର ନାମ ରୋଜାଲିନ ସାହୁ ମୁଁ କୁନିନ୍ଦା ଗ୍ରାମର ମୁଁ ପ୍ଲସ ଥ୍ରୀ ପାଠ ପଢ଼ିଛି ମୁଁ ବର୍ତ୍ତମାନ ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁନିନ୍ଦା ଠାରେ ଶିକ୍ଷକ ଅଛି ସେଠାରେ ସତୁରୀ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବିଦ୍ୟାଳୟ ଚାଲୁଛି ଏଠାରେ ଆଠ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି ମୋତେ ଏଠାରେ ପାଠ ପଢ଼ାଇବାକୁ ବହୁତ ଖୁସି ଲାଗୁଛି ଏଥିରେ ପିଲାମାନେ ପଢ଼ିବା ପାଇଁ ତାଙ୍କର ବହୁତ ଆଗ୍ରହ ଥାଏ ଓ ମୋର ସହିତ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବହୁତ ଭଲ